ନୂଆଖାଇ ଆମର୍ ବଡ଼୍ ତିହାର୍ ଆଏ ଓଡ଼ିଶାବାସୀମାନଙ୍କର୍ ଆଉ ନୂଆଖାଇ ବହୁତ୍ ବଡ଼୍ ଆକାର୍ରେ ମାନ୍ସନ୍ ଭାଇ ଦେଇ ମିଶିକି ସମସ୍ତେ ମାନ୍ସନ୍ ନୂଆଖାଇ ଯେନ୍ ଭାଇମାନେ ବାହାରେ ଥିଲେ ବି ଆଏସନ୍ ଆର୍ ଠାନେ ବସିକି ନୂଆଖାଏସନ୍ ନୂଆଖାଇ ବହୁତ୍ ନଚା ନୁଚି ବି କର୍ସନ୍ ମା ସମଲେଇର ପୂଜା ବି ହେସି ଆଉ ଧନୁଯାତ୍ରା ତ ଆମର୍ ବରଗଡ଼େ ହଉଛେ ୱାର୍ଲ୍ଡ ଫେମସ୍ ଆଏ ବହୁତ୍ ବାହାରୁ ବି ଲୁକ୍ ଦେଖି ଆଏସନ୍ ଧନୁଯାତ୍ରା ଆଉ ଧନୁଯାତ୍ରା ବହୁତ୍ ଜିନିଷ୍ ବି ଆଏସି ବାହାରୁ ବି ଆଏସି ଷ୍ଟଲ୍ ଲାଗ୍ସି ଖାନା ପିନା ଦୁଲିମାନେ ରେହାତି ବ୍ରେକ୍ ଡ୍ୟାନ୍ସମାନେ ବହୁତ୍ ଲୋକ୍ ଦେଖି ଆଏସନ୍ ବାହାରୁ ବି ଭଲ୍ ଲାଗ୍ସି ସମସ୍ତେ ଦେଖ୍ସନ୍ ଫ୍ୟାମିଲି ଯାକ ଦେଖିଆସନ୍ ଫୁଷ୍ମାସେ ହେସି ଫୁଷ୍ ପୁନିକେ କଂଶ ମର୍ସି ଆଉ ମା' କାଲିର ବି ପୂଜା ହେସି କାଲି ପୂଜା ଆମର ଗାଁନୁ ହେସି ଆଉ ଦିଆଲି ଦିନେ ହେଟା ହେସି କାଲି ପୂଜା ଆଉ ସମସ୍ତେ ଦିଆଲି ଦିନେ କାଲି ପୂଜା କର୍ସନ୍ ଆଉ ଦିଆ ବି ଜାଲ୍ସନ୍ ଆଉ ବଢ଼ିଆଁ ସେ ପୂଜା ହେସି ଆଉ ସମସ୍ତେ ଭଲ୍ସେ ମାନ୍ସନ୍ ଦୀପ୍ ଯାଲ୍ସନ୍ ମା' କାଲି ପୂଜା କର୍ସନ୍ ଆଉ ସେନୁ ସମସ୍ତେ ପୂଜା ପାଠ୍ କରି ଦେଖିବି ଯାଏସନ୍ ଫ୍ୟାମିଲି ମାନେ ସମସ୍ତେ ମିଶିକରି ଆଉ ସେନୁ ଫଟ୍କରା ଫୁଟ୍କିରି ଦିଆଲି ଫିଆଲି ମାନିକରି ହର୍ ଜିନିଷ୍ ପୂଜା ପାଠ୍ କରି ସେନୁ ଆଏସନ୍